ହ୍ୟାଲୋ ହଁ ହଁ ହଁ ଗଜପତିରେ ବୁଲି ପରା ଦୁଇ ଜଣ ସାଙ୍ଗ ହେଇକି ଆଉ ସେଇ ଗଜପତିରେ ତ ମାର୍କେଟିଂରେ ବନ୍ଦ ହେଇଗଲାଣିି ଆଉ ସେ ବ୍ୟବସ୍ଥା କିଛି ହଉନି କେମିତି କ'ଣ କରିବା ସେଇଟା ଦରଦାମ୍ ସବୁ ତ ପୁରା ହେଇଗଲା ଗଜପତି ଦଷଟା କେମିତି କ'ଣ କରିବା ସେଇ ବୁଲିବା କଥା ଯିଏ ଯେଉଁ ଦେଖୁଛେ କୁଆଡ଼େ କିଛି ତ କାହିଁ କିଛି ହଉନି ହଁ

ହଁ ସେଇପାଇଁ ନା ମାଛରେ ଦୁଇ ବୁଲି ନେବ କିଛି

ଏତେ ପିଲ ହେଲାନି ସେ ଗଜପତି ସ୍ମାର୍ଟ ସେଇଟା ସେଥିପାଇଁ ଗୋଟେ ଲେଟର୍ ଲେଖି ପଠେଇବା ଆଉ ହଁ ହଁ ହଉ ରହିଲି ହଁ ହଉ ରହିଲି